ବର୍ତ୍ତମାନ ଯେଉଁ ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷା ବ୍ୟବସ୍ଥା କରାଯାଇଛି ସେ ନେଇକିରି ପିଲାମାନଙ୍କର ଆଗ୍ରହ ଶିକ୍ଷା ସହିତ ଆଗ୍ରହ ଏବଂ ଦକ୍ଷତା ବିକାଶ କରିବା ପାଇଁ ସେମାନଙ୍କ ହସ୍ତଶିଳ୍ପ ଏବଂ କଳା ମଧ୍ୟ ଶିଖାଇଦିଆ ଯାଉଛି ତେଣୁ ସେମାନଙ୍କୁ କାଗଜ ଡଙ୍ଗା କିମ୍ବା ମାଟିର କଣ୍ଢେଇ କିମ୍ବା ଆମ୍ବ ମାଟିର ଆମ୍ବ ଏବଂ କାଗଜରେ ଡ୍ରଇଂ ମାଧ୍ୟମରେ ଫୁଲ ବ୍ୟଙ୍ଗ ଚିତ୍ର ଏଇସବୁ ଆଙ୍କିବାକୁ ଦିଆଯାଇଛି ଯାହାଫଳରେ କି ପିଲାମାନଙ୍କର ପାଠ ପଢ଼ିବା ସହିତ ତାଙ୍କର ମାନସିକ ବିକାଶ ହେଉଛି ଏବଂ ସେମାନେ ଆଗ୍ରହ ମଧ୍ୟ ପ୍ରକାଶ କରୁଛନ୍ତି ପାଠ ପ୍ରତି ଏବଂ ଧ୍ୟାନ ମଧ୍ୟ ଦେଉଛନ୍ତି ନ୍ତି ତାଙ୍କର

ଯୋଉ ଶିକ୍ଷା ପ୍ରତି ସଚେତନତା ଏହିସବୁ ମାଧ୍ୟମରେ ହିଁ ସେମାନେ ଆଗକୁ ବଢ଼ିପାରିବେ ଏବଂ ଭବିଷ୍ୟତରେ ସେମାନେ ବଡ଼ ମଣିଷ ହେଇପାରିବେ